ଆମ ଅଞ୍ଚଳରେ ଗୋଟେ ମେଲୋଡି ପ୍ରୋଗ୍ରାମ୍ ଚାଲିଥିଲା ସେଥିରେ ଅରବିନ୍ଦ ମୁଦୁଲି ସ୍ଟେଜ୍ ଶୋ'ରେ ଗାଉଥିଲେ ମୁଁ ତାଙ୍କୁ ଲାଇଭ୍ ସେଇଠି ଦେଖିଥିଲି ଆଉ ତାଙ୍କ ଗୀତ ମୋତେ ବହୁତ ଭଲ ଲାଗିଥିଲା ସେ ଗୀତଟି ହେଉଛି ବାଲି ଖେଳୁଥିଲେ ବାଲି ଖେଳୁଥିଲେ ନନ୍ଦସୁତ କଳା କହ୍ନାଇ ମୋତେ ବହୁତ ଭଲ ଲାଗିଥିଲା ଆଉ ମୋ ଅନୁଭୂତି ଯେ ମୁଁ ତାଙ୍କୁ ଲାଇଭ୍ ଦେଖିଲି ମୋତେ ସେଇଟା ବହୁତ ଭଲ ଲାଗିଲା ଆଉ ମୋର ପ୍ରିୟ ଗାୟକ ହେଉଛନ୍ତି କୁମାର ବାପି ମୁଁ ଚାହେଁ ତାଙ୍କୁ କେବେ ଲାଇଭ୍ କୌଣସି ସୋ ସ୍ଟେଜ୍ରେ ଦେଖିବାକୁ କାରଣ ସେ ବହୁତ ଭଲ ଗୀତ ଗାଆନ୍ତି